ନମସ୍କାର ବସନ୍ତୁ ଆପଣ କେଉଁ ଏରିଆ କହିଲେ ସେହିଟା କେଉଁ ଯାଗା ଆପଣଙ୍କର ଯାଜପୁର ରୋଡ଼ ଆପଣଙ୍କର କ'ଣ ଆମ ପୋଲିସ ଷ୍ଟେସନ ଅଣ୍ଡରରେ ଯାଉଛି ଆପଣଙ୍କ ଏରିଆ ଆଚ୍ଛା ଆପଣ ଆମକୁ ଦରଖାସ୍ତ ଗୋଟିଏ ଆଣିକି ଲେଖିକି ଦେଇଛନ୍ତି ଦରଖାସ୍ତ ଆଣିଛନ୍ତି ଆପଣ ଆଜ୍ଞା ଦରଖାସ୍ତରେ ଆପଣ ପୁରା ଲେଖନ୍ତୁ ପ୍ରାଞ୍ଜଳ ଭାବରେ ଯେ ମୋ ଘରେ ଆପଣ ଲେଖିବେ ଆପଣଙ୍କ ଘରେ କ'ଣ କ'ଣ ଅଛି କେତେଟା ଗାଡ଼ି ଅଛି କେତେଟା ଚାରି ଚକିଆ ଅଛି କେତେଟା ଦୁଇ ଚକିଆ ଅଛି ଘରେ କ'ଣ କ'ଣ ଆସବା ଆସବାବପତ୍ର ଅଛି ସବୁ ଆପଣ ଗଲା ବେଳେ ତ ଘରେ ତାଲା ପକାଇ ଯିବେ ନା ଆପଣ ଘରେ ତାଲା ପକେଇକି ଯିବେ ନା ତାଲା ଖୋଲା ରଖିକି ଯିବେ ହଁ ଆଗରୁ ଆମର ଷ୍ଟାଫ୍ ଯିବେ ଭେରିଫିକେସନ୍ କରିକି ଆସିବେ ଆପଣଙ୍କର ଚାରି ପଟ ଦେଖିକି ଆସିବେ କେଉଁଠି ସିସିଟିଭି କ୍ୟାମେରା ଲାଗିଛି କି ନାହିଁ ଏହିସବୁ ମଧ୍ୟ ଦେଖିବେ ଆପଣଙ୍କର ପାର୍କିଂ କେମିତି ଅଛି ସେସବୁ ଦେଖିବେ ତା'ଛଡ଼ା ଆମର ଯେଉଁ ଦୁଇ ଜଣ ଷ୍ଟାଫ୍ ଆମର ଛଅ ସାତ ଦିନ ରହିବେ ଆପଣ କହୁଛନ୍ତି ଆପଣ ଯିବେ ବୋଲି ତା'ହେଲେ ଆମକୁ ଚବିଶ ଘଣ୍ଟା ବୋଧେ ଆପଣଙ୍କର ଦରକାର ସିକ୍ୟୁରିଟି ପୋଲିସ୍ ଭ୍ୟାନ୍ ଆଜ୍ଞା ଆପଣ ଦରଖାସ୍ତଟା ଦିଅନ୍ତୁ ପୁରା ପ୍ରାଞ୍ଜଳ ଭାବରେ ଲେଖନ୍ତୁ ମୁଁ ଆମ ଉପର ଅଫିସର ଯିଏ ଅଛନ୍ତି ସେ ଟିକେ ଯାଉଛନ୍ତି ଗାଆଁକୁ ଯାଇଛନ୍ତି ବୁଲିବାକୁ ଆସିଲେ ତାଙ୍କୁ ସେ ବିଷୟରେ କଥା ହେବି ଯେ ସାର୍ ଏମିତି ଜଣେ ମହିଳା ଆସିଥିଲେ ଯେ ଦଶ ପନ୍ଦର ଦିନ ଯାଉଛନ୍ତି ଯେ ମହିଳାଙ୍କ ଭଲ ଖ୍ୟାତି ଅଛି ଦେବେ ବୋଲି କହୁଛନ୍ତି ତ ମୁଁ ଆପଣଙ୍କୁ ବି ସେମିତି କହିବି ସେ ଯଦି ପାସ୍ କରିଲେ ଯଦି ଆମ ଉପର ଅଫିସର ପାସ୍ କରିଲେ ତା'ହେଲେ ମୁଁ ଦୁଇ ଜଣଙ୍କୁ ପଠାଇବି ଭେରିଫିକେସନ୍ ପାଇଁ ସପ୍ତାହରେ ଦେଖି ଯାଇ ଆପଣଙ୍କ ଘର ଦିଲ୍ଲୀ ଚାରିପଟର ଗୋଟିଏ ଲେଖା ନେଇକି ଆସିବେ ଘର ଭିତରେ କ'ଣ କ'ଣ ଅଛି ଆପଣଙ୍କ କେତେଟା ଗାଡ଼ି ରହିବ ପାର୍କିଂରେ ଆଉ ଚାରି ପଟରେ କେତେଟା ସିସିଟିଭି କ୍ୟାମେରା ଲାଗିଛି ଏସବୁ ଦେଖିକି ଆସିବେ ଦେଖିକି ଆସିଲା ପରେ ରିପୋର୍ଟ ନେଇକି ଆସିବେ ରିପୋର୍ଟ ପୁଣି ଆଣି ସାରିଲା ପରେ ଆମର ଯେଉଁ ବଡ଼ବାବୁ ଅଛନ୍ତି ସେହିଟାକୁ ପାସ୍ କରିବେ ପାସ୍ କରି ସାରିଲା ପରେ ଆପଣଙ୍କୁ କିଛି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ଆମକୁ ଯେଉଁଟା କି ଜିନିଷ ଯେହେତୁ ଚାରି ଚବିଶ ଘଣ୍ଟା ଦୁଇ ଦିନ ରହିବେ ଚବିଶ ଘଣ୍ଟା ନିହାତି ତ ପାଞ୍ଚ ଜଣ ଆଠ ଜଣ ଦରକାର ନା ଯିବେ ସେଥିପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବ ପଇସା ଦେଲେ ମୁଁ ଆପଣଙ୍କୁ ଗୋଟିଏ ଆମର ଯେଉଁ ଆପ୍ଲିକେସନ୍ ଆପଣ ଦରଖାସ୍ତ ଦେଇଥିବେ ତା'ର ଗୋଟିଏ କପି ଆପଣଙ୍କୁ ଦେବି ସେହିଟା ନେଇକି ଆପଣ ରଖିବେ ଆଉ ସେ ତ ସିସିଟିଭି ର ଯେଉଁ କ୍ୟାମେରା ଆକ୍ସେସ ଆମକୁ ଦେବାକୁ ପଡ଼ିବ ନହେଲେ ବହୁତ ହଇରାଣ ହେବେ ଆପଣଙ୍କୁ ସିସିଟିଭି ଆକ୍ସେସ ଆମକୁ ଦେବାକୁ ପଡ଼ିବ ଆଜ୍ଞା ସିସିଟିଭି ଆକ୍ସେସ ଦେଲେ ଦେଲା ପରେ ଆପଣଙ୍କର ଆପ୍ଲିକେସନ୍ ମୁଁ ନେଇକି ସାର୍ ଙ୍କୁ ନେଇକି ପାସ୍ କରାଇଦେବି କାହିଁକି ଆପଣଙ୍କୁ ପିଲା ଜଗିବେ ଆମ ଷ୍ଟାଫ୍ ଜଗିବେ କିଛି ଅସୁବିଧା ନାହିଁ ହେଲା

ଆଜ୍ଞା ଆଜ୍ଞା